ହ୍ୟାଲୋ ସାଙ୍ଗ ଜାଣିଛୁ ମୁଁ କିଏ କହୁଛି ଜାଣିପାରୁଛୁ ଟି ହଁ ହଁ ଏଇ ମୁଁ ଭାରତୀ କହୁଥିଲି ବା ହଁ ଆଉ ଜାଣିଛୁ ନା ନାହିଁ ମୁଁ ଏଇ ଯାଇଥିଲି ଏଇ ମାର୍କେଟ ଗଲାବେଳେ କାଲି ସନ୍ଧ୍ୟାବେଳେ ମାର୍କେଟ ଗଲାବେଳେ ଗୋଟେ ଶାଢ଼ୀଟେ ଆଣିଥିଲି ହେଲା ଏ ହଁ ହଳଦିଆ କଲରର ଶାଢ଼ୀଟେ ଆଣିଥିଲି ମୋତେ ତ ଜାଣିଛୁ ମୋତେ ହଳଦିଆ କଲର ବହୁତ ଭଲଲାଗେ ପସନ୍ଦ ଲାଗେ ହଳଦିଆ କଲର ଶାଢ଼ୀଟେ ଆଣିଥିଲି ଆଉ କ'ଣ କହିବି ବହୁତ ବଢ଼ିଆ ଲାଗୁଛି ଆଉ ମାନେ ତାର ହଳଦିଆ ରଙ୍ଗ ମାନେ ହଳଦିଆଟା ପିନ୍ଧିବାକୁ ଏତେ ଭଲ ଲାଗେନି କିନ୍ତୁ ସେ ଯେଉଁ ହଳଦିଆଟା ମାନେ ଦେଖେ ପିନ୍ଧିବାକୁ ବହୁତ ବଢ଼ିଆ ଲାଗୁଛି ହଁ ନା ନା ଅଧିକ ଟଙ୍କା ନୁହଁ ତୁ ଭାବୁଛୁ ଅଧିକ ଟଙ୍କା ନେଲେ ଭଲ କଲର ଦବ ନା କ'ଣ ସେମିତି କିଛି ନାହିଁ ସେ ଦୁଇ ତିନିଶହ ଟଙ୍କା ଦୁଇଶହ ତିନିଶହ ଟଙ୍କା ନେଲା ହଁ ହଁ ସିମ୍ପଲ ତ ଥିଲା ମାନେ ଟିକିଏ ସାଧା ଥିଲା ସେଥିପାଇଁ କି କମ ଟଙ୍କା ନେଲା ତିନିଶହ ଟଙ୍କାରେ ହେଇଗଲା ଆଉ କିନ୍ତୁ ବହୁତ ବଢ଼ିଆ ଲାଗୁଛି ଶାଢ଼ୀଟା ମାନେ ତା' କାମ ମାନେ ମାନେ କ'ଣ କହିଲୁ ସାଧା ଡିଜାଇନ ସିନା ହେଇଛି କିନ୍ତୁ ତା' କାମ ହେଲା ଟିକିଏ ବଢ଼ିଆ ଲାଗୁଛି ମୋତେ ତ ସାଧା ଭଲ ଲାଗେ ଆଉ ତୁ ଯିବୁ ଆଣିବାକୁ ହଁ ଆସୁନୁ ହେଉ ଶୁଣୁ ଶୁଣୁ ଆଜି ତ ଡେରି ହେଲାଣି ତୁ କାଲିକି ଆସେ ତୁ ତ ଜାଣିଛୁ ମୁଁ ଯାହା କିଣିଲେ ତୋତେ ସାଙ୍ଗେ ସାଙ୍ଗେ କୁହେ ଆଉ ମୁଁ ଆଣିଲି ମୁଁ ଜାଣିଛି ତୋତେ ବି ଭଲ ଲାଗିବ ସେଥିପାଇଁ ତୋତେ ଫୋନ୍ କରିଥିଲି ହେଉ ହେଉ କାଲି ତୁ କାମ ଦାମ ଥାରିକି ଆସେ ପିଲା ଛୁଆଙ୍କୁ ଖାଇବାକୁ ଦେଇକି ଆସେ ଆଉ କିଣିବାକୁ ଯିବା ଆଉ ହଁ ନା ହଳଦିଆ ନାହିଁ କିନ୍ତୁ ଆଉ ସେମିତିକା ପୁରା ମାନେ ଦେଖିବାକୁ ଅଲଗା କଲର ଅଛି ତୁ ଅଣିବୁନୁ ନହେଲେ ହେଉ ହେଉ ତୁ ଆସେ ମୁଁ ରଖୁଛି କାଲି ଆସିଲେ କିଣିବାକୁ ଯିବା ଆଉ ବଢ଼ିଆ କା ବଢ଼ିଆ ବଢ଼ିଆ ହେଇଛି ବଢ଼ିଆ ସୁନ୍ଦର ଦେଖାଯାଉଛି ଲୁଗାଟା ଶାଢ଼ୀଟା ବହୁତ ସୁନ୍ଦର ଦେଖାଯାଉଛି ହେଉ ହେଉ ତୁ ଆସେ କାଲି ଆସିବୁ ହେଉ ହେଉ ମିଶିକି କିଣିବାକୁ ଯିବା ଆଉ